ହଁ ଆମର ଗୃହ ପାଳିତ ପଶୁ ଅଛନ୍ତି ଗାଈ ବାଛୁରୀ ଅଛନ୍ତି ଏବଂ କୁକୁର ବିଲେଇ ମଧ୍ୟ ଅଛନ୍ତି ଅତୀତରେ ଅଧିକ ଗାଈ ଗୋରୁ ଥିଲେ ବଳଦ ଥିଲେ ଏବେ କମିଗଲାଣି ବହୁତ କମ୍ ଅଛି